ମୋ ଜିଲ୍ଲାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ସିଦ୍ଧ ବଳଦେବ ଜୀଉଙ୍କ ମନ୍ଦିର ଅଛି ବଳଦେବ ଜୀଉ ମନ୍ଦିର ଆମ ଜିଲ୍ଲାର ଫେମସ୍ କାରଣ ଏହା ବଳଦେବ ଜୀଉ ଏବଂ ଶ୍ରୀ ଜଗନ୍ନାଥ ରହିଥାନ୍ତି ବଳଭଦ୍ର ଏବଂ ତାଙ୍କର ଭଉଣୀ ମଧ୍ୟ ବି ରହିଥାନ୍ତି